ମୁଁ ମୋ ବଗିଚାରେ ଧନିଆପତ୍ର ଭୃର୍ଷଙ୍ଗ ପତ୍ର ଗଛ ଲଗାଇଛିି ପୁଦିନା ପତ୍ର ଗଛ ମଧ୍ୟ ଲଗାଇଛିି ଏହି ଗଛ ଲଗାଇବା ଫଳରେ ମୋତେ ବାହାରରୁ କିଛି କିଣିକି ଆଣିବାକୁ ପଡ଼ିବ ନାହିଁ ଯାହା ଫଳରେ ମୋ ପାଖରେ ପଇସା ଏବଂ ସମୟ ରହିବ ଅଧିକା ଏଇ ସବୁ ପତ୍ର ଖାଇଲେ ଏହା ଦେହ ବି ବହୁତ ଭଲ ହୋଇଥାଏ ସେହି ପତ୍ର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଏ ପେଟ ଗ୍ୟାସ୍ ହେଲେ ପୋଦିନା ପତ୍ର ଖାଇଲେ ଭଲ ହୋଇଯାଏ ଭୃଷଙ୍ଗ ପତ୍ର ଖାଇଲେ କେଶ ସମସ୍ୟା ଦେଖାଯାଏ ନାହିଁ ଧନିଆ ପତ୍ର ଯାହା ରୋଷେଇ କରାଯାଏ ତାହାର ସ୍ୱାଦକୁ ବଢ଼ାଇଥାଏ ମୁଁ ଜଣେ ପଡ଼ିଶା ଘରକୁ ଯାଇଥିଲି ସେ ଏହି ଗଛର ଚାରା ରଖିିଦେଲେ ସେଠାରୁ ଆଣି ଲଗାଇଲି ଯାହାଫଳରେ ମୁଁ ଯେତେବେଳେ ଚାହିଁବି ଏହିସବୁ ପତ୍ର ମୋ ଖାଇବାରେ ବ୍ୟବହାର କରି କରିପାରିବି ମୋତେ ଆଉ ଏହିସବୁ ବାହାରରୁ କିଣିବା ପାଇଁ ପଡ଼ିବ ନାହିଁ